କୁହନ୍ତୁ ସବୁପ୍ରକାର ଜିନିଷ ଅଛି ଲେଡ଼ିଜ୍ ମାନଙ୍କ ଆଇଟମ୍ କ'ଣ ଦରକାର ଆପଣଙ୍କୁ ନାଇଁ ଛୋଟ ଛୁଆଙ୍କ ଆଇଟମ୍ ବେଶୀ କିଛି ନାହିଁ ଏଇ ରିବନ ହେଡ଼ବ୍ୟାଣ୍ଡ ଚୁଡ଼ି ଏଇସବୁ ଅଛି ଆଉ ବେଶୀ କିଛି ନାହିଁ ହଉ ଦେଖିବା ଆଉ ଛୋଟ ଛୁଆଙ୍କ ଜିନିଷ ଏତେ କାଇଁ ଖୋଜୁନାହାନ୍ତି ଲୋକ ଖୋଜିଲେ ଦେଖିବା ରଖିବା ଆଉ ଏବେପାଇଁ ଅଳ୍ପ ଅଳ୍ପ ଅଳ୍ପ କିଛି କିଛି ରଖା ହେଇଛିି ଆଉ ଯାହା ଅଛି ତା ଭିତରୁ ଦେଖନ୍ତୁ ଯଦି ଆପଣଙ୍କୁ ଚଏସ୍ ହବ ନେବେ ଆଉ ନାଇଁ ସେଇ ସେଇ ସବୁ ଆଇଟମ୍ କିଛି ନା ବର୍ତ୍ତମାନ ପାଇଁ ନାହିଁ ଦେଖିବା ଆଗକୁ ପୂଜା ଫୂଜା ଆସିଲେ ରଖିବା ଆଉ ନା ଆଉ ହଁ ଆଉ ଆଉ ଅନ୍ୟ ଜିନିଷ ଦେଖିପାରନ୍ତି ଆପଣଙ୍କ ପାଇଁ ଦେଖିପାରନ୍ତି ଛୋଟ ଛୁଆଙ୍କ ଆଇଟମ୍ ବେଶୀ କିଛି ନାହିଁ ନାଇଁ ଛୋଟ ଛୁଆଙ୍କ ଆଇଟମ୍ ମ୍ୟାଡ଼ାମ୍ ନାହିଁ ବେଶୀ କିଛି ଯାହା ଅଛି ଆପଣଙ୍କ ଆଗରେ ରଖାାହେଇଛି ଦେଖିବେ ଯଦି ଦେଖନ୍ତୁ ନହେଲେ ଦେଖିବେ ପରେ ଆସନ୍ତୁ ଆଉ ହଉ ଠିକ୍ ଅଛି ମ୍ୟାଡ଼ାମ୍ ମୁଁ ଦେଖଉଛି ଅନ୍ୟ କଷ୍ଟମରକୁ ହଉ ଠିକ୍